ସହରାଞ୍ଚଳ ସହିତ ସହର ମଧ୍ୟରେ ତୁଳନା କରିବାରେ ବହୁତ ଅସୁବିଧା ହୁଏ ଗ୍ରାମମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟସେବାର ଭଲ ଭାବରେ ସୁବିଧା ମିଳିନଥାଏ ସହରାଞ୍ଚଳରେ ସ୍ୱାସ୍ଥ୍ୟସେବା ଏବଂ ବିଭିନ୍ନ କ୍ଲିନିକ୍ ଡ଼କ୍ଟରଖାନା ଏବଂ ସେଗୁଡ଼ିକ ଉପଲବ୍ଧ ଥାଏ ଡ଼କ୍ଟର ସହରାଞ୍ଚଳରେ ଡ଼କ୍ଟର ବିଭିନ୍ନ ରୋଗର ବିଭିନ୍ନ ଡ଼କ୍ଟର ରହିଥାନ୍ତି ମାତ୍ରାରେ ଗ୍ରାମାଞ୍ଚଳରେ ମଧ୍ୟରେ ଗୋଟିଏ ଡ଼କ୍ଟର ସବୁଯାକ ରୋଗରେ ଦେଖେଇଦିଅନ୍ତି ଏବଂ ରୋଗୀମାନେ ବହୁତ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି ମାତ୍ର ସହରାଞ୍ଚଳରେ ବିଭିନ୍ନ ଡ଼କ୍ଟର ବିଭିନ୍ନ ରୋଗୀକୁ ଦେଖିଥିବାରୁ ସେଇଠି କୌଣସି ଅସୁବିଧା ହୋଇନଥାଏ ଏବଂ ଆମର ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟଖାନାର ସ୍ଥିତି ବହୁତ ଭଲ ନଥାଏ ଏବଂ ସହରାଞ୍ଚଳରେ ସେଇ ସ୍ଥିତି ବହୁତ ଭଲ ଥାଏ ଆମର ଗ୍ରାମାଞ୍ଚଳର ମଧ୍ୟରେ ଡ଼ାକ୍ତରଖାନାରେ ବିଭିନ୍ନ ଅପରେସନ୍ ଥିଏଟର୍ ଆଉ ଅପରେସନ୍ ସାମଗ୍ରୀ ଗୁଡ଼ିକ ଉପଲବ୍ଧ ହୋଇନଥାଏ ଏବଂ ଔଷଧ ବି କୌଣସି ଗୁରୁତ୍ୱପୂର୍ଣ୍ଣ ରୋଗର ମଧ୍ୟ ଔଷଧ ଉପଲବ୍ଧ ହୋଇନଥାଏ ମାତ୍ର ସହରାଞ୍ଚଳରେ ଅପରେସନ୍ ଥିଏଟର୍ ବିଭିନ୍ନ ଏକ୍ସରେ ମେସିନ୍ ଏବଂ ଅପରେସନ୍ ସାମଗ୍ରୀ ଔଷଧ ଗୁଡ଼ିକ ଉପଲବ୍ଧ ହୋଇଥାଏ